ହ୍ୟାଲୋ ହ୍ୟାଲୋ ଇଲେକ୍ଟ୍ରି ବାଲା କି ହଁ ଇଲେକଟ୍ରି ବାଲା ମୁଁ ୱାରିଂ ଆମ ଘରର ୱାରିଂ ଖରାପ ହେଇଯାଇଛି ତ ୱାରିଂ କରିବା ପାଇଁ ଯାଉଛି ଆଉ କହିଛି ସେ ୱାରିଂ କରିବ ଆଉ ଆମର ଲାଇନ୍ ପଳେଇଛି ଆଉ ଏପଟେ ଇଏ ଲାଇନ୍ ବାଲାକୁ ଡାକିଛି ଏପଟେ ସେପଟେ କରାହଉଛି ଆଉ ସଜା କରାହଉଛି ହଁ ଆସିବେ ସେମାନଙ୍କୁ ପଠେଇବ ଟିକେ ହଉ ହଁ ଆଜି ଗଲେ ହବ କାଲି ପରଦିନ ପଠେଇ ଦେବେ

ହଁ ହଁ ଇଲେକ୍ଟ୍ରି ସବୁ ଉଡ଼ିଯାଇଛି ଫ୍ୟୁଜ୍ ତାର କରେଣ୍ଟ୍ ହେଇଯାଉଛି ହଁ ହଁ ଯେତେ ଶୀଘ୍ର ପହଞ୍ଚେଇ କୁହ ପହଞ୍ଚେଇବେ ମୋ ଘର ଅନ୍ଧାରେ ହେଇକି ରହିଛିି ହେଲେ ଇଲେକଟ୍ରି ତାର

ହଁ ପିଲାମାନଙ୍କର ପାଠପଢ଼ା ଅସୁବିଧା ହଉଛି ଯେତେ ଶୀଘ୍ର ଆସିବ ଭଲ ହବ ପଠେଇ ଦେବେ ଓ ଓ